ମୁଁ ନିକଟସ୍ଥ ଦୋକାନରୁ ଗୋଟିଏ କାର୍ଗୋ ଜିନ୍ସ କିଣି ଆଣିଥିଲି ବହୁତ ଭଲ ଲାଗିଲା ସେଭଳିଆ ଏ ଜିନ୍ସ ହିଁ ମାର୍କେଟ୍ ପାଇଁ ବହୁତ ଭଲ ଯୋଉଟାକି ମୋତେ ବହୁତ ସୁଇଟେବୁଲ୍ ଆଉ ବା କମ୍ଫର୍ଟେବୁଲ୍ ଲାଗୁଛି ତା'ର କପଡ଼ା ମଧ୍ୟ ବହୁତ ଭଲ ତା'ର ଯାହା ପିନ୍ଧିଲେ ମଧ୍ୟ ନିଜକୁ ସେଟିସ୍ପାଏ ଲାଗିଥାଉଛିି ସେଭଳିଆ କପଡ଼ା ହିଁ ମାର୍କେଟ୍ରେ ରହିବା ଦରକାର୍ ଯାହା ସମସ୍ତଙ୍କରର ଆବଶ୍ୟକତା ଅଛେ ବା ମୁଁ ତ ସେଇଟାକୁ ବହୁତ ଖୁସି ସେଭଳିଆ କପଡ଼ା ହିଁ ଆମେ ବ୍ୟବହାର କରୁ ଆଉ ଯୋଉଠୁ ମୋତେ ତିଆରି ହେଉଛି ବହୁତ ଭଲରେ ତିଆରି ହେଉଛି ବା ଭଲ ଲାଗେ ଅଲଗା କପଡ଼ା ଠାରୁ କାର୍ଗୋ ଜିନ୍ସଟା ମୋ ପାଇଁ ବହୁତ ପସନ୍ଦ ଯୋଉଟାକି ମୁଁ ଦିନେ ଅଧେ ୟୁଜ୍ କରିଛି ଯାହାଫଳଟା କି ତା ବିଷୟରେ ମୁଁ ବହୁତ ଭଲ ଲାଗେ ସେଭଳିଆ କପଡ଼ା କିଣିଲେ ହିଁ ମୋତେ ମୋତେ ବହୁତ ସୁଇଟେବୁଲ୍ ଲାଗେ ଆଉ ବହୁତ ପସନ୍ଦ ଲାଗେ କାର୍ଗୋ ଜିନ୍ସ ହିଁ ବହୁତ ମାର୍କେଟ୍ ପାଇଁ ବହୁତ ଖୁସି ଲାଗେ ଆଉ ସେଇଭଳିଆ କପଡ଼ା ପିନ୍ଧିକି ମୁଁ ବହୁତ ଖୁସି ଯୋଉଟାକି ସୁଇଟେବୁଲ୍ ମୋତେ ଲାଗେ ନିଜକୁ ସାଟିସ୍ପାଏ ମଧ୍ୟ ଲାଗେ ସେଇଥିପାଇଁ ହିଁ କାର୍ଗୋ ଜିନ୍ସ ବହୁତ ଭଲ ଲାଗେ